ଗ୍ରାମାଞ୍ଚଳରେ ଟେକ୍ନୋଲୋଜିକାଲ୍ ଅଭାବ ହେତୁ ପିଲାମାନେ ଓ ଲୋକମାନେ ସମ୍ପୂର୍ଣ୍ଣ ଭାବେ ଶିକ୍ଷିତ ହୋଇପାରନ୍ତି ନାହିଁ ଶିକ୍ଷିତ ହେଲେ ମଧ୍ୟ ଅଣକୁଶଳୀ ହୋଇ ରହିଥାନ୍ତି ଏଠାରେ ମୁଖ୍ୟତଃ ନେଟ୍ୱାର୍କ୍ର ସମସ୍ୟା ଦେଖା ଦେଇଥାଏ ଏବଂ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ତାଲିମ ମିଳିପାରିନଥାଏ ଯାହା ଦ୍ୱାରା ଗ୍ରାମରେ ଅଞ୍ଚଳରେ ଲୋକମାନେ ସମାଜ ଓ ସମୟ ସହଜ ଟିକ ଭାବେ ତାଳ ମିଶାଇ ଚାଲିପାରନ୍ତି ନାହିଁ ଏହିସବୁ କ୍ଷେତ୍ରଗୁଡ଼ିକରେ ନିରକ୍ଷରତା ଓ ସଚେତନର ଅଭାବ ଦେଖାଦେଇଥାଏ